ବୁଣିବା ବା ସିଲେଇ କାର୍ଯ୍ୟ ଦ୍ୱାରା ମୁଁ ଅନେକାଂଶରେ ପ୍ରଭାବିତ ହେଇଛି କାରଣ ଏହା ମୋତେ ବିଭିନ୍ନ ଅଞ୍ଚଳରେ ଲୋକଲୋଚନକୁ ଆଣିଛି ଏବଂ ମୋର ଲୋକ ପରିଚିତ ଅଧିକାଂଶରେ ବଢ଼ିଛି ଲୋକମାନେ ମୋର କାରୁକାର୍ଯ୍ୟକୁ ଅଧିକାଂଶରେ ପସନ୍ଦ କରିଥାନ୍ତି ଏବଂ ମୋ ଠାରୁ ନିଜେ କିଛି ସିଲେଇ କରିବାପାଇଁ ଅଧିକାଂଶରେ ଇଛା ପ୍ରକାଶ କରନ୍ତି ଏଇ ବୁଣିବା ଦ୍ୱାରା ମୁଁ ଅଧିକାଂଶ ବା ଅର୍ଥ ରୋଜଗାର କରିପାରୁଛି ଲଗାତାର ସୁତା ସହ କାମ କରିବା ଦ୍ୱାରା ମୋତେ ପ୍ରଥମେ ତ ଟିକେ ଟିକେ କଷ୍ଟ ଅନୁଭବ ହେଉଥିଲା କିନ୍ତୁ ତାହା ଏବେ ଅଭ୍ୟାସରେ ପରିଣତ ହେବା ଦ୍ୱାରା ବର୍ତ୍ତମାନ କୌଣସି ଯନ୍ତ୍ରଣା ବା କଷ୍ଟ ଅନୁଭବ ହେଉନାହିଁ ଏଇ ସିଲେଇ କାର୍ଯ୍ୟ ମୋତେ ଏକ ନୂତନ ପରିଚୟ ଦେଇଛି ଏବଂ ସବୁଲୋକଙ୍କ ପାଖରେ ଜଣେ ଭଲ ବୁଣାକାର ଭାବେ ମୋତେ ପରିଚିତ ମଧ୍ୟ କରିଛି